ଭାରତୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଓ ଶୁଣିବା ପାଇଁ ବହୁତ ଆନନ୍ଦଦାୟକ ମୁଁ ସାଙ୍ଗସେ ମୁଁ ସାଂସାରିକ ଚଳଚ୍ଚିତ୍ର ଦେଖିବା ଭଲ ଲାଗେ ପରିବାର ପରିବାର ବିଷୟରେ ଯେଉଁ ଚଳଚିତ୍ର ହେଇଥିବ ତାହା ଦେଖିବା ପାଇଁ ଭଲଲାଗେ ତାହା ଦେଖିବା ପାଇଁ ଏବଂ ଶିଖିବା ପାଇଁ ବହୁତ ଭଲ ଜିନିଷ ତାହାକୁ ତାହାକୁ ଦେଖି ପରିବାର କିପରି ଚଳାଯିବ ଓ କିଭଳି ଭାବରେ ପରିବାର ଚାଲିଚଳନ ଚାଲିଛି ତାହା ଜାଣି ହୁଏ ଏପରି ଅଭିନେତା ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀ ମୋତେ ଦେଖିବା ପାଇଁ ଓଡ଼ିଆ ସିନେମା ସବୁଠୁ ଭଲଲାଗେ ସାଧାରଣତଃ ପୁରୁଣା ଓଡ଼ିଆ ସିନେମା ଦେଖିବା ପାଇଁ ଆହୁରି ଭଲଲାଗେ ସେଥିରେ ଶିଖିବା ପାଇଁ ବହୁତ ଜିନିଷ ଅଛି ଯାହାକୁ ଆମେ ଶିଖିଥାଉ ଏବଂ ତାକୁ ଦେଖିକି ଆମ ଜୀବନକାଳ ଜୀବନକୁ ମଧ୍ୟ ଚଳିଥାଉ ଆଗରୁ କେଉଁଭଳିଆ ତାମାନେ ସ୍ତ୍ରୀ ଲୋକ ପୁରୁଷ ଲୋକ କେଉଁଭଳିଆ ହେଇକି ରହିବା ଦରକାର ସେ ପୁରୁଣା ଚଳଚ୍ଚିତ୍ରକୁ ଦେଖି ଆମେ ଜାଣିପାରୁ ଯେ ଏବେକା ଏବେକାର ଲୋକର କେମିତି କ'ଣ ଆଗରୁ କେମିତି ସବୁ ଥିଲେ ସେ ବିଷୟରେ ଆମେ ସବୁ ଜାଣିପାରୁ ତେଣୁକରି ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ମୋତେ ବହୁତ ଭଲଲାଗେ